ଆମ ଅଞ୍ଚଳରେ ବହୁତ ବଡ଼ ଷ୍ଟାଡିଅମ୍ ଅଛି ଏହି ଷ୍ଟାଡିଅମ୍କୁ ସବୁ ଲୋକ ଖେଳିବାକୁ ଆସିଥାନ୍ତି କାହାକୁ ମନା କରା ହୁଏନାହିଁ ଏହି ଷ୍ଟାଡିଅମ୍ରେ କବାଡ଼ି ଖୋ ଖୋ କ୍ରିକେଟ୍ ଫୁଟବଲ୍ ଭାଗ ନବାପାଇଁ ସବୁ ଲୋକ ଆସନ୍ତି ଏହି ପ୍ରତିଯୋଗିତାରେ ଯୋଗ ଦେବାପାଇଁ ସ୍ଥାନୀୟ ଲୋକ ଆସି ଯୋଗ ଦେଇଥାନ୍ତି